ଔଷଧ ସୁଲଭ

ଯେତେ ପ୍ରକାରର ଜ୍ୱର କାଶ କିମ୍ବା ବିଭିନ୍ନ ପ୍ରକାର ରୋଗ ହେଲେ ଆମ୍ଭେମାନେ ସେହି ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ହିଁ ଯାଉ ତେଣୁକରି ସେଇଥିର ଔଷଧ ଗୁଡ଼ାକ ଭାରି ସୁନ୍ଦର ଭାବରେ କାମ କରିଥାଏ ସେହି ଔଷଧରେ ଆମର ପଇସା ଟିକେ ମଧ୍ୟ ଖର୍ଚ୍ଚ ହେଇନଥାଏ ସେଇ ଔଷଧ ଗୁଡ଼ାକରେ ବିଲକୁଲ୍ ପଇସା ଖର୍ଚ୍ଚ ହେଇନଥାଏ ଗଭମେଣ୍ଟରେ ସବୁ ଔଷଧ ଫ୍ରୀରେ ହିଁ ବଣ୍ଣ୍ଡନ କରାହଉଛି ତେଣୁ କରି ଔଷଧ ମାହାଳିଆରେ ମିଳୁଛି